ହ୍ୟାଲୋ ସାର୍ ମୋର ସୋନପୁରରୁ ସମ୍ବଲପୁର ଯିବାର ଅଛି ତେଣୁ ଗୋଟେ ଅଟୋ ବୁକ୍ କରିବାକୁ ଚାହୁଁଛି ଆଉ ଏଇଟା ଜାଣିବା ପାଇଁ ଚାହୁଁଛି ଯେ ଡ୍ରାଇଭର୍ ଶୀଘ୍ର ପହଞ୍ଚିବେ ନା ନାହିଁ ଯଦି ଡ୍ରାଇଭର୍ ଠିକ୍ ସମୟରେ ପହଞ୍ଚି ଯାଉଛନ୍ତି ତ କିଛି କଥା ନାହିଁ ଏବଂ ଯଦି ଡ୍ରାଇଭର୍ ଠିକ୍ ସମୟରେ ପହଞ୍ଚି ପାରିବେ ନାହିଁ ତା'ହେଲେ ମୁଁ ଅନ୍ୟ ଗୋଟେ କ୍ୟାବ୍ କିମ୍ବା ଅଟୋ ବୁକ୍ କରିବାକୁ ଚାହୁଁଛି